ମୁଁ ସକାଳୁ ସକାଳୁ ପ୍ରତିଦିନ ଯୋଗ କରେ ପ୍ରତିଦିନ ଯୋଗ କରିବା ଫଳରେ ମନରେ ଶାନ୍ତି ଭାବନା ଆସେ ଉତ୍ତମ ଭାବନା ଆସେ ଅଧିକ ଷ୍ଟାମିନା ବଢେ ରକ୍ତ ସଞ୍ଚାଳନ ହୁଏ ବୁଢାପଣ ଅନୁଭବ ହୁଏନାହିଁ ମେଡ଼ିସିନ୍ର କୌଣସି ପ୍ରକାର ମେଡ଼ିସିନ୍ର ଆବଶ୍ୟକତା ପଡ଼େ ନାହିଁ